ହ୍ୟାଲୋ ହଁ ନମସ୍କାର ହଁ ଖୋଲା ଅଛି ହଁ ସମସ୍ତେ ଅଛନ୍ତି ହଁ ଭଲ ଅଛି ଆଚ୍ଛା ହଁ

ହଁ ଅରୁଆ ଚାଉଳ ସରୁ ଚାଉଳ ଅଛି ଯାହା ଖୋଜିବେ ସେଇ ଚାଉଳ ଅଛି ହଁ ବାସୁମତି ଚାଉଳ ଅଛି ଆଉ ଗୋଟେ କ୍ଷୀରି ଚାଉଳ କ'ଣ ଅଛି ସବୁ ପ୍ରକାରର ଚାଉଳ ଅଛି ହଁ ଯେତିକି ରେଟ୍ରେ ନେବେ ସେତିକି ରେଟ୍ରେ ଦିଆହେବ ହଁ ହଁ ହଁ ହଁ କେତେ ରେଟ୍ରେ ନେବେ ସବୁ ଠିକ୍ ଠାକ୍ ଅଛି ଆଉ ଅରୁଆ ଚାଉଳ ଅଛି ଷାଠିଏ ଟଙ୍କା ଆଉ ଉଷୁନା ଚାଉଳ ଅଛି ଚାଳିଶ ଟଙ୍କା ଆପଣ କ'ଣ ନେବେ ଅରୁଆ ନା ଉଷୁନା ଷାଠିଏ ଅଶୀ ଟଙ୍କା ଅଛି ଆଉ

ହଁ ଆପଣ ଆଗେ ଆସନ୍ତୁ ଆସନ୍ତୁ ତା'ପରେ ଦେଖିବା କ'ଣ କରିବା

ହଁ ହଁ ଆପଣ ଆସନ୍ତୁ ଚାଉଳ ଦେଖିବେ ତା'ପରେ କାଟିବେ କି କ'ଣ କରିବା ଦେଖିବାନି

କୋଡ଼ିଏ ଟଙ୍କା ଉଷୁନା ଚାଉଳ ଗୋଟେ କୋଡ଼ିଏ ଟଙ୍କା ଅଛି ଆଉ ଗୋଟେ ଚାଳିଶ ଟଙ୍କା ଅଛି ଚାଉଳ ସେଇଟା ଟିକିଏ ଶୀଘ୍ର ହୋଇଯାଉଛି ଆଉ କୋଡ଼ିଏ ଟଙ୍କା ଗୋଟିଏ ଚାଉଳ ଅଛି ହଁ ହଁ ତ କେତେ ଟଙ୍କିଆ ଚାଉଳ ନେବେ ହଁ ହଁ ଚାଳିଶ ଟଙ୍କିଆ ଚାଉଳଟା ଶୀଘ୍ର ଭାତ ହୋଇଯିବ ହଁ ଚାଳିଶ ଟଙ୍କିଆ ଚାଉଳଟା ନେବେ ଯେ ଶୀଘ୍ର ଜଲ୍ଦି ହୋଇଯିବ ଭାତ ଆଉ ହଁ ଫାଇନାଲ୍ ହଁ ହଁ ହଁ ହଁ ହଁ ହଁ ପଠେଇଦେବେ ମୁଁ କରିଦେବି ରେଟ୍ ଆଉ ଆଉ କ'ଣ ବୁଝିବେ ଚାଉଳ ବିଷୟରେ

ବିରିୟାନି ଚାଉଳ ଅଛି ମ୍ୟାମ୍ ବିରିୟାନି ଚାଉଳ ନେବେ ହଁ ଆଚ୍ଛା ହଁ ଉଷୁନା କେଉଁ ଚାଉଳଟା ଦେବି କୋଡ଼ିଏ ଟଙ୍କା ଚାଉଳଟା ନା ଚାଳିଶ ଟଙ୍କିଆ ଚାଉଳଟା ହଁ ହଁ ହଁ ରଖ ହଁ